ଗଛ ଭିତରେ ନଡ଼ିଆ ଗଛ ସବୁଠୁ ଅଧିକ ବଞ୍ଚିବା କଷ୍ଟକର ସେ ଅଳ୍ପ ଦିନ ପରେ ସେଟା ମରିଯାଇଥାଏ ତା'କୁ କଠିନ ଗ୍ରୀଷ୍ମ ଶୀତ ଦିନେ ଆମେ ଗଛ ର ଯତ୍ନ ନେବାକୁ ହେଲେ ଆମକୁ ଗ୍ରୀଷ୍ମ ଦିନେ ଖରା ଆସିବା ପୂର୍ବରୁ ପାଣି ଦେବାକୁ ପଡ଼ିଥାଏ ଖରା ଯିବା ପରେ ପାଣି ଦେବାକୁ ପଡ଼ିଥାଏ ଦିନକୁ ଦୁଇଥର ପାଣି ଦେବାକୁ ପଡ଼ିଥାଏ ଗଛ ର ଚାରିପଟ ଘାସ ବିଛେଇ ଗଛକୁ ଓଦା ରଖିବାକୁ ପଡ଼ିଥାଏ ଶୀତ ଦିନେ ଆମେ ପାଣି କମ୍ ଦେଇଥାଉ କାରଣ ଶୀତ ଦିନେ ପାଣି ର ଅଧିକା ଆବଶ୍ୟକ ନଥାଏ ଆମେ ଗଛରେ ରୋଗପୋକ ମଧ୍ୟ ଅଧିକ ଲାଗିଥାନ୍ତି ଶୀତ ଦିନେ କାରଣ ସେ ଗଛ ଟି ଅଧିକ ହୃଷ୍ଠପୃଷ୍ଠ ହୋଇ ସତେଜ ପତ୍ର ଥିବାରୁ ସେମାନଙ୍କ ପତ୍ର ତଳେ ପୋକ ଅଧିକ ଲାଗିଥାନ୍ତି ଆମେ ତା'କୁ ମାରି ପୋକ ମାରିବା କୁ ହେଲେ ଆମେ ନିଜେ ହାତ ରେ କୀଟନାଶକ ଜୈବିକ ସାର ପ୍ରସ୍ତୁତ କରି କୀଟନାଶକ ଛିଞ୍ଚନ କରିଥାଉ ଜୈବିକ ସାର ମଧ୍ୟ ଦେଇଥାଉ ଗଛଟି ଭଲ ବଢ଼ି ପାରିବ